ପର୍ଯ୍ୟଟକ ମାନେ ବହୁତ କିଛି ପ୍ରୋଜେକ୍ଟ ମାନେ ତାଙ୍କେ ତିଆରି କରିଥାନ୍ତି ସେମାନେ ଯାତ୍ରା ହଉ କିମ୍ବା ୟୁଟ୍ୟୁବ୍ ୱାଟ୍ସଆପ୍ ଫେସବୁକ୍ ଏମିତିଆ ଛୋଟ ଛୋଟ କିମ୍ବା ବଡ଼ ବଡ଼ ଯାତ୍ରା ପ୍ରଡ଼କ୍ଟ ମାନେ କାର୍ଯ୍ୟକ୍ରମ ଆମ ଓଡ଼ିଶାରେ ଯୋଗ ଦେଇଥାନ୍ତି ସେମାନେ ସବୁବେଳେ ପର୍ଯ୍ୟଟକ ମାନେ ଯେଉଁମାନେ ତିଆରି କରୁଛନ୍ତି ସେମାନେ ସେ କାମରେ ତାଙ୍କେ ଲାଗି ପଡ଼ିଥାନ୍ତି ତାଙ୍କର ଏବେ ଲୋକମାନେ ବି ଯେକୌଣସି କାମ ଯେଉଁ କାମରେ କରିଥାନ୍ତି ତାନ୍ତି ସେଇ କାମରେ କାମରେ ତାଙ୍କର ମନ ଇଟା ଦେଇ କରି କାମ ବି କରିଥାନ୍ତି ସେମିତି ଏଇ ପ୍ରୋଜେକ୍ଟର ମାନେ ତାଙ୍କର ଆମର ୟୁଟ୍ୟୁବ୍ ହଉ ଫେସବୁକ୍ ହଉ ୱାଟସ୍ଆପ୍ ଏମିତି ଛୋଟ ଛୋଟ କି ବଡ଼ ବଡ଼ ପ୍ରଡ଼କ୍ଟ ମାନେ ନେଇ କରି ମାନେ ତାଙ୍କେ ତାଙ୍କର ଉପଯୋଗ କରିଥାନ୍ତି ସବୁବେଳେ